ଆମ ବଗିଚାରେ କଦଳୀ ଗଛ ଆମ୍ବ ଗଛ ପିଜୁଳି ଗଛ ଫୁଲ ଗଛ ଗୋଲାପ ଗଛ ଆଉ ଜାମୁକୋଳି କୋଳି ପନିପରିବା ଗଛ ଲତା ଅଛି ମୋତେ ଗଛ ଲଗେଇବା ବହୁତ ପସନ୍ଦ ଆମ ଘରେ ସମସ୍ତଙ୍କୁ ଗଛ ଲଗେଇବା ବା ଆଉ ମଧ୍ୟ ଦେବା ସାର ଦେବା ଯେମିତିକି ପିଆଜ ଚୋପା ଆଳୁ ଚୋପା ଚା' ପତ୍ର ଗୁଣ୍ଡ ଆଉ ପିଡ଼ିଆ ଖତ ଦେବା ସେମିତି ବହୁତ ପସନ୍ଦ ଗଛକୁ ମୁଁ ବିଭିନ୍ନ ପ୍ରକାର ସାର ଦିଏ ଯେ ଯେଉଁଥିରେକି ମୋର ଗଛ ପତ୍ର ହୃଷ୍ଟପୃଷ୍ଟ ହୋଇଥାଏ କମ୍ପୋଷ୍ଟ ଦେଲେ ଗଛଗୁଡ଼ିକ ଫୁଲଫଳ ଦେଇଥାଏ